ମୋବାଇଲ୍ ଗେମିଙ୍ଗ୍ ଯେଉଁ ବୃଦ୍ଧି କରୁଛି ମୋବାଇଲ୍ ଗେମିଙ୍ଗ୍ ଦ୍ୱାରା ଆମର ଯେଉଁ ଇଣ୍ଡଷ୍ଟ୍ରି ରହିଅଛି ସେଇଟା ବହୁତ ଲାଭ ଅର୍ଥ ଉପାର୍ଜନ କରୁଅଛି ବର୍ତ୍ତମାନ ଯେଉଁ ମୋବାଇଲ୍ ଗେମିଙ୍ଗ୍ ସବୁ ବାହାରିଛି ଯେଉଁ ଆମର ଅଛି ପବ୍ଜି ବୋଲ ବିଭିନ୍ନପ୍ରକାର ଫ୍ରି ଫେୟାର୍ ଫ୍ରି ଫାୟାର୍ ବୋଲ ଏପ୍ରକାର ଗେମ୍ ସବୁ ଯେଉଁ ଲଞ୍ଚ୍ କରିଛି ମୋବାଇଲ୍ ଗେମିଙ୍ଗ୍ ଏହାଦ୍ୱାରା ଯେଉଁ ଆମର ଆଇ ଟି କମ୍ପାନୀ ଅଛି ସେ ବହୁତ ଲାଭବାନ ହେଉଛି ଫଳପ୍ରଦ ହେଉ ହେଉଛି ଓ ମୋବାଇଲ୍ ଗେମିଙ୍ଗ୍ ମାଧ୍ୟମରେ ଏ ଯେଉଁ ଆମର ଦେଶର ଅର୍ଥନୀତି ମଧ୍ୟ ଅଛି ସେଇଟା ମଧ୍ୟ ବହୁତ ଆଗକୁ ଯାଉଛି ବିଭିନ୍ନ ପ୍ରକାର ଯେଉଁ ଇଣ୍ଡଷ୍ଟ୍ରି ସବୁ ଅଛି ଏ ଚାଇନାର ବୋଲ ଆମେରିକାର ବୋଲ ଏସବୁ ସମସ୍ତ ଇଣ୍ଡଷ୍ଟ୍ରି ସବୁ ଆମ ଦେଶରେ ଏ ଗେମିଙ୍ଗ୍ ଉପରେ ଯେଉଁ ପୁଞ୍ଜି ଅର୍ଥ ବିନିଯୋଗ କରୁଛ କରୁଛନ୍ତି ତା'ଦ୍ଵାରା ଆମର ଯେଉଁ ଟ୍ୟାକ୍ସ ରହୁଛି ସେଇଟା ଭାରତ ସରକାରଙ୍କୁ ଦିଆ ହେଉଛି ଏବଂ ଭାରତ ସରକାର ତା'ଦ୍ୱାରା ଲାଭବାନ ହେଇପାରୁଛି